ବହିଟିଏ ପାଠ ପଢ଼ିବା ବହିଟିଏ ପଢ଼ିବା ଆରମ୍ଭ କରିବା ପୂର୍ବରୁ ବହି ଶେଷ କରିବାର ସମୟ ତାର ପୃଷ୍ଠା ଉପରେ ନିର୍ଭର କରିଥାଏ ବହିଟି କେତେ ମୋଟା ଅଛି ବା ବହିଟି କେଉଁ ବିଷୟରେ ସଂସ୍କରଣ କରାଯାଇଛି ବହିର ଉପଯୁକ୍ତ ପୃଷ୍ଠା କେତେ ଅଛି ତାହାକୁ ନେଇ ଆମେ ସମୟ ନିର୍ଦ୍ଧାରିତ କରିପାରିବା ଯେ କେତେ ସମୟ ନେବା ବହିଟି ଶେଷ କରିବା ପାଇଁ ଆମେ ସାଧାରଣତଃ ଭାବରେ ଦୁଇଘଣ୍ଟା ପର୍ଯ୍ୟନ୍ତ ସିଧା ପଢ଼ି ପାରିବା ପଢ଼ିବା ପାଇଁ ଆମେ ମୁଁ ନିଶ୍ଚିନ୍ତ ଭାବରେ ମାସିକ ବା ସା ମାସିକ ବା ସାପ୍ତାହିକ ଲକ୍ଷ୍ୟ ଅଛି ଆଉ ମାସିକ ମଧ୍ୟ ପଢ଼େ ଯାହା ଫଳରେ ସବୁ ବିଷୟରେ ଜାଣିବା ପାଇଁକା ଅନୁସନ୍ଧାନ କରେ ମାସିକ ଭାବରେ କେମିତି ବହିଟି ସରିବ ସେଥିପାଇଁ ମଧ୍ୟ ଚେଷ୍ଟିତ ରହେ ସେଥିପାଇଁ ବହିର ଉପରେ ନିର୍ଭର କରେ ବହିଟି କିପରି ଲେଖା ଯାଇଛି ଆଉ ବହିର ବହିଟି କେତେ ପୃଷ୍ଠା ବିଶିଷ୍ଟ ହୋଇଛି